ଦୋକାନ ଏ ତ ଗାଁ ଗହଳି କଥା ଗାଁ ଗହଳି ଦୋକାନ ଏମିତି ହେଉଛି ସେଇ ବର୍ଷା ଦିନ ଟିକେ ଇଏ ରହିବାକୁ ଏଣେ ଦୋକାନ ବାକି ତ ଖାଇଯାଉଛନ୍ତି ଆଉ ଏଠି କାହାକୁ ଅଧା ଆସିଲା ବେଳକୁ ପଇସା ଅଧା ଆସୁନି ଏ ଏମିତି କରି ଚାଲିଛି ଠୁକୁରୁ ମୁକୁରୁ ହୋଇକି ବେପାର ଆଉ ହଉ ଟେଷ୍ଟ ଟେଷ୍ଟ ତୁମେ ଦେଖ ଇଏ କର ବରା ପାଞ୍ଚ ଟଙ୍କା ଲେଖା ଚାଲିଛି ଆଉ ନା ନା ବାସି ମାସି ନାହିଁ ଆମର ତ ଯାହା ହେଉଛି ସେ ଖାଇ ଖୁଆ ବେଶୀ ଖାଇ ଖୁଆ ଇଏ କରୁଛନ୍ତି ସେମିତି ହଇରାଣ କରୁଛନ୍ତି ବେପାର ନାହିଁ ସେମିତି ଚାଲିଛି ଆଉ ଆସିକି ନା ଆମର ଏଠି ବାସି ମାସି ନାହିଁ ଯେତିକି ଲୋକ ଯେମିତି ଦେଖିକି ସେଇଭଳିଆ ଇଏ କରୁଛୁ ଲୋକ କମ୍ ବେଶି ଆମର ନାହିଁ ଯୋଉ ଜିନିଷ ଟିକେ ଭଲ ହେଉଛି ସବୁ ଜିନିଷ ତୁମେ ଚାଖିକି ଦେଖିବ କିନ୍ତୁ ଆମର ସେ ଜିନିଷ ନାହିଁ କେବଳ ଏଠି ମନ ଛାଡ଼ିଯାଉଛି ଏଇ ଯୋଉ ଇଏ ସବୁ ହଉ ତୁମେ